ନୂଆ ଜାଗା କୌଣସି ନୂଆ ଜାଗାକୁ ଗଲେ ଆମକୁ ବହୁତ ଖୁସି ଲାଗେ କିମ୍ବା କୌଣସି ନୂଆ ଖାଦ୍ୟକୁ ସ୍ଵାଦିଷ୍ଟ ଖାଦ୍ୟକୁ ଖାଇଲେ ଆମକୁ ବହୁତ ଖୁସି ଲାଗେ ଏବଂ ଶାନ୍ତି ହେଲା ମେନ୍ ଜିନିଷ ଶାନ୍ତି ଯଦି ଥିବ ଆମେ ଖୁସି ଥାଉଁ ଶାନ ବିନା ଶାନ୍ତିରେ ଆମେ ଖୁସି ରହିବା ଅସମ୍ଭବ ତ ମୁଖ୍ୟତଃ ହେଲା ଖାଦ୍ୟ ଉପଯୁକ୍ତ ଖାଦ୍ୟ ଆମେ ଖାଇଲେ ଏବଂ ସଠିକ୍ ଖାଦ୍ୟ ଖାଇଲେ ସ୍ଵାଦିଷ୍ଟ ଖାଦ୍ୟ ଖାଇଲେ ଆମେ ଖୁସି ହେଇଥାଉ ଏବଂ ଓ କୌଣସି ପ୍ରଖ୍ୟାତ ଜାଗା ଯେମିତି ବୁଲିବାକୁ ଗଲେ ଆମେ ଖୁସି ହେଇ ଥାଉ ବହୁତ କିଛି ଅଛି ଖୁସି ହେବାର ଜିନିଷ ତ ମେନ୍ ମୁଖ୍ୟ ଖୁସି ହେବାର ଜିନିଷ ମୋ ହିସାବରେ ହେଲା ଖାଇବା ଜିନିଷ ଯଦି କେଉଁ ସ୍ଵାଦିଷ୍ଟ ଜିନିଷ ଖାଉ ଆମେ ସେହି ଜିନିଷକୁ ଖାଇକି ଆମେ ବହୁତ ଆନନ୍ଦ ଉପଭୋଗ କରୁ ଏବଂ କୌଣସି ଭଲ ଜାଗାରେ ବୁଲିବା ଜାଗାରେ ଯେମିତିକି ୱାଟର୍ଫଲ୍ କିମ୍ବା କୌଣସି ଭଲ ଜାଗାକୁ ବୁଲିବାକୁ ଗଲେ ଆମକୁ ଖୁସି ଲାଗେ